ହଁ ଏମିତି ତ ବହୁତ କିଛି ଅଛି ତାହା କିଛି ଅଛି ବହୁତ କିଛି ଅଛି ଆମେ ତା ବିଷୟରେ ଲେଖିବାକୁ ଚାହୁଁଛୁ ତା ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛୁ କିନ୍ତୁ ସବୁ ବିଷୟ ତ ହୁଏନି ତା ଭିତରୁ ମୁଁ ଗୋଟିଏ ମୋ ଅନୁଭବ ନେଇକି ମୁଁ ଗୋଟିଏ କଥା କହୁଛି ଆମର ସୁଭାଷ ଚନ୍ଦ୍ର ବୋଷ ସିଏ ସିଏ ଆମ ଯାଇଥିଲେ ସୁଭାଷ ଚନ୍ଦ୍ର ବୋଷ ସିଏ ଆମକୁ ବହୁତ ଦିନ ସାଙ୍ଗ ନିଖୋଜ ହୋଇଯାଇଛନ୍ତି ନିଖୋଜ ହୋଇଯାଇ କିନ୍ତୁ ତାଙ୍କ ବିଷୟରେ ଆମେ କିଛି ଖବର ଏପର୍ଯ୍ୟନ୍ତ ଜାଣିନୁ ଆଉ ଯାହାକି ଆମେ ୟୁଟ୍ୟୁବ୍ରେ ମାରିଲେ କି ଅନ୍ୟ କେଉଁ ଜାଗାରେ ଗୁଗୁଲ୍ରେ ମାରି ସର୍ଚ୍ଚ କଲେ ସର୍ଚ୍ଚ କଲେ କିନ୍ତୁ ଆମେ ସର୍ଚ୍ଚ କିଛି ଜଣାପଡ଼େନି ତା ବିଷୟ ହିଁ କିଛି ଦେଖାଏ ନାହିଁ ଦେଖାନ୍ତିନି ତାଙ୍କ ବିଷୟରେ ଆଉ ତାଙ୍କେ କୁଆଡ଼େ ଗଲେ ତାଙ୍କ ଶେଷ ସମୟରେ କ'ଣ ହେଲା ତାଙ୍କର ଅବସ୍ଥା କ'ଣ ହେଲା ତାଙ୍କେ କେମିତିଆ ମୃତ୍ୟୁବରଣ କଲେ କି ବଞ୍ଚିଛନ୍ତି ଆମେ ସେ ବିଷୟରେ କିଛି ଜାଣିନାହୁଁ ଆଉ ସେ ବିଷୟରେ ଆମର ଅଧିକ ଜାଣିବାକୁ ଇଚ୍ଛା ହେଉଛି ଲେଖିବାକୁ ଇଚ୍ଛା ହେଉଛି ଲେଖିବାକୁ ଜାଣିବାକୁ ଇଚ୍ଛା ହେଉଛି କିନ୍ତୁ ଆମକୁ ଡର ଲାଗୁଛି କାଳେ କିଏ କ'ଣ କହିବା ଆମ ସମ୍ବିଧାନ କ'ଣ କହିବା କ'ଣ କହିବ ଆଇନ କ'ଣ କହିବ କରିବ ଆଉ କ'ଣ ଆକ୍ସନ୍ ନବ ସେଥିପାଇଁ ଆମେ ସେ ବିଷୟରେ ଅଧିକ କିଛି ଜାଣିପାରୁନୁ କିନ୍ତୁ ବହୁତ ଇଚ୍ଛା ହୁଏ କି ତାଙ୍କ ବିଷୟରେ କିଛି ଜାଣିବାକୁ ଓ କିଛି ମାନେ ଅଧିକ ଅଧିକରୁ ଅଧିକ ବିଷୟ ତାଙ୍କ ବିଷୟରେ ଜାଣିବା ପାଇଁ ଇଚ୍ଛା କିନ୍ତୁ ଆଜି ଯାଏ ଆମେ ସେଇ ବିଷୟ ଜାଣିପାରିଲୁନୁ ତାଙ୍କର ମୃତ୍ୟୁ ହେଉଛିି ନା ତାଙ୍କେ ବଞ୍ଚିଛନ୍ତି କି ନା ତାଙ୍କେ କୌଣସି କ'ଣ କ'ଣ କରିଛନ୍ତି କ'ଣ ନାହିଁ ସେ ବିଷୟରେ ଆମେ ଜାଣିପାରୁନୁ ସେଇଟା ହେଉଛି ହେଉଛି ମୁଖ୍ୟ